ଡାଇରିଆ ଯୋଗୁଁ ଆମେ ଉପକାର ମିଲେ ଆମକେ୍ ଗାଁରେ ଡକ୍ଟର୍ ଅଛେ ତ ଘର୍କେ ଆଇଲେ ସୁବିଧା ମିଲୁଛି ଘରେ ଚିକିତ୍ସା କରୁଛେ ଆରୁ ଦୂରିଆ କେ ଗଲେ ତ ଡକ୍ଟରଖାନା ମାନେ ବନ୍ଦ ହେଇ ଯାଇସି ତାକେ ଡକ୍ଟର୍କେ ଡାଖ୍ବ କେତେ ଅସୁବିଧା ତ ସେଥିପାଇଁ ହେତିର କାଜେ ଆମେ କିଏ ମରି ଯାଉଛେ କିଏ ହଜି ଯାଉଛେ ଦୁରିଆ କାଣା ହେଲେ ଗାଁ ନେ ଆମ୍କେ ଚିକିତ୍ସା କରବା ଲୋକଛନ୍ତି ଘର୍କେ ଆର ଆସିକିନା ଚିକିତ୍ସା କରୁଛନ୍ତି ସେମାନେ ଆମ୍କେ ବହୁତ ଉପକାର ମିଲୁଛେ ଆଉ ହସ୍ପିଟାଲ୍ ଯେଉଁ ଯେଉଁ ବାଟରେ ଆମ୍ବୁଲାନ୍ସରେ ନଉଥିବ କେତେବେଲେ ମରିଯିବା କେତେବେଲେ ହଜିଯିବା ସେଥିର କାଜି ଗାଁରେ ଆମେ ସୁବିଧା ପାଉଛୁ ଆର୍ ଗାଁରେ ଆମେ ବହୁତ ଚିକିତ୍ସା କରୁଛୁ ଘର ଘରରେ ଘର ଘର ରେ ସେମାନେ ଯାଇକିନା ଇଞ୍ଜେକ୍ସନ୍ ପତର ଦୋଉଛେ ତାରୁ ସେମାନେ ଯତ୍ନ ନଉଛେ ତାରୁ ସୁବିଧା ଆମକେ ମିଲୁଛି ତ ହେଥିର କାଜି ଆମେ ଗାଁ ନେ ଏକା ଚିକିତ୍ସା କରୁଛୁ ଗାଁ ରେ ଗାଁ ନେ ଚିକିତ୍ସା ନକଲେ ଦୂରିଆ ନେଲେ ଲୋକ ମରି ହଜି ଯାଉଛନ୍ତି ଆଉ ସୁବିଧା ମିଲୁ ନାହିଁ ହେଥିର କାଜି ଗାଁ ରେ ଏକା ମିଲୁ ଗାଁ ରେ ଏକା ଥଉ ସେ ଚିକିତ୍ସା ବୋଲିକିନା ଆମେ ଡାଇରିଆରୁ ମୁକ୍ତି ହେଉଛୁ